କୋଭିଡ଼୍ ହେଇଥିଲା ବେଲେ ବହୁତ ଅସୁବିଧା ହେଇଥିଲା ଛୁଆମାନଙ୍କର ପଢ଼ା ଲେଖା ବି ବନ୍ଦ ହେଇଯାଇଥିଲା କାମ୍ ଧାମ୍ ବି ବନ୍ଦ ହେଇଯାଇଥିଲା ବାହାରକେ କେହି ନଯାଅ ବୋଲି କହୁଥିଲେ ବାହାରକେ ନାଇଁ ଯିବାଦ୍ୱାରା କାମ୍ ଧାମ୍ ନାଇଁ ହେବା ଦ୍ଵାରା ପଇସାପତ୍ରର ବହୁତ ଅସୁବିଧା ବି ହେଇଥିଲା କୋଭିଡ଼ର ଲାଗି ଆମେ ତିନିତିନି ଟା ଟୀକା ନେଇଛୁ ତିନିତିନିଟା ଟୀକା ଘର ଯାକରେ ଯେତେ ଥିଲେ ସମସ୍ତେ ଆମେ ନେଇଛୁ ଘରୁ ନାଇଁ ବାହାର ବୋଲନ୍ ଘରୁ ବି ଆମେ ନାଇଁ ବାହାରୁ ପଇସାପତ୍ରର ବହୁତ ଅସୁବିଧା ହଉଥିଲା ସେତ୍କି ବେଲେ ଖାଇବାର କେ ବି ଗୋଟେ ଗୋଟେ ଟାଇମ୍ରେ ବି ନାଇଁ ମିଲୁଥିଲା ଛୁଆମାନଙ୍କର ବି କେତେ ଅସୁବିଧା ହେଉଥିଲା ଛୁଆମାନେ ପଢ଼ାପଢ଼ି ଯେତେବେଲେ ଘରେ ରହିଲେ ବିଷୟ ନେଇକରି ବି କିଛି ଯାନି ନାଇଁ ପାରିଲେ ତିନି ପଢ଼ୁଥିଲା ପାଞ୍ଚ କ୍ଲାସ୍ କେ ସେମାନେ ପଢ଼ା ବିଷୟ ନେଇକରି ବି କିଛି ନାଇଁ ଆନି ଏଇ କୋଭିଡ଼ ହେଲା ଟାଇମ୍ କେ କୋଭିଡ଼ ଦ୍ଵାରା ଆମର ବହୁତ କ୍ଷତି ହେଇଚେ ସେଥିଲାଗି କୋଭିଡ଼ ବେମାରିରେ ଆମେ ତିନିଟା ଟୀକା ନେଇଛୁ ଯାହାଦ୍ୱାରା ଏହାଛେନ୍ ଆମର ଏରିଆରେ କୋଭିଡ଼ ନାଇଁ ନ